ଦୁଇ ଚାରି ଦିନ ତଳେ ଗୋଟିଏ ଦେଢ଼ ଟନ ଏସି କିଣିଥିଲି ଏସି ଟି ଆଦୌ ଭଲ ନୁହେଁ ଜମା ଥଣ୍ଡା ପବନ ଦେଉନାହିଁ ଲୋ ଭୋଲ୍ଟେଜ ରେ ଏହା ଚାଲୁ ନାହିଁ